ଆପଣ ଦଶଟି ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବେ କି ହଁ କହିପାରିବି ପାଞ୍ଚ ପାଞ୍ଚ ଶହ ପାଞ୍ଚ ହଜାର ତିନିହଜାର ଏକୋଇଶ ତାପରେ ଲକ୍ଷେ ପାଞ୍ଚ ଲକ୍ଷ